ଭାଇ ପେଟ୍ରୋଲ୍ ଦୁଇଶହ ଟଙ୍କା ଦେଲ ତ ତେ ତେଲ୍ ତେଲ ରେଟ୍ କେମିତି ବଢ଼ିଯାଉଛି ଏଇନେ କେମିତି ଏବେ ତ ଏବେ ତ ଆହୁରି ଆଗରୁ ତ ଲୋକମାନେ ବେଶୀ ତେଲ ପକେଇ ଆସୁଥିଲେ ଆପଣଙ୍କ ପାଖକୁ ଏବେ କ'ଣ ହେଲା କି ଆଗରୁ ତ ବିଶାଲ୍ ଗାଡ଼ିମାନ ଆସୁଥିଲା ପକାଉଥିଲେ ଏବେ ତ ଆସୁନାହାନ୍ତି ମୁଁ ଦେଖୁନାହିଁ ଆପଣଙ୍କ ଟ୍ୟାଙ୍କିକୁ ଆଗ ଟ୍ରକ୍ଗୁଡ଼ାକ ବି ଆସୁଥିଲା ଆସୁନାହିଁ କ'ଣ ସବୁ କମି କମିଗଲା ହ ଏବେ ତ ଲୋକ ଦେଖା ଯାଉନାହାନ୍ତି ବାଇକ୍ ଗୁଡ଼ା ବି ଆସୁଥିଲା ସେଇଟା କ'ଣ କମିଗଲାଣି ଆପଣଙ୍କ ଟାଙ୍କିରେ କ'ଣ ହଉ ତ ଆଗରୁ ମୁଁ ତ ଦେଖୁଥିଲି ଆପଣଙ୍କର ବାଇକ୍ ଲାଇନ୍ ଲମ୍ୱା ଥିଲା ପୁରା ଲାଗୁଥିଲା ତେଲ ଯେଉଁଟା ଥିଲା ଶହେ ପାଞ୍ଚ ଟଙ୍କା ଥିଲା ଏବେ ତ ରେଟ୍ ବଢ଼ି ବଢ଼ିଲା କେମିତି ବଢ଼ିଲା ଆପଣଙ୍କର କ'ଣ ହେଉଛି କି

ଆଗରୁ ତ ମୁଁ ଦେଖୁଥିଲି ସକାଳୁ ସକାଳୁ ଆପଣଙ୍କର ଟ୍ୟାଙ୍କିରେ ପୁରା ଲମ୍ୱା ଲାଇନ୍ ଲମ୍ୱିଥିଲା ଏବେ ତ ଲମ୍ୱୁନି ଆଉ ଦୁଇ ଚାରିଟା ବାଇକ୍ ଆସୁଛି ସନ୍ଧ୍ୟାରେ ସକାଳେ ଏଇଟା ଚାଲିଛି କ'ଣ ପୁରା କମିଗଲାଣି ଆପଣଙ୍କଟା ଆପଣଙ୍କର ତ ଗାଡ଼ି ଆଉ ଆସୁଥିଲା ଏବେ କମିଯାଉଛି କ'ଣ ଆପଣଙ୍କର ପ୍ରୋବ୍ଲେମ୍ କ'ଣ ହେଉଛି କି କ'ଣ ତେଲ ରେଟ୍ ବଢ଼ିବା କାଜି ହେଉଛି ନା କ'ଣ ଏମିତି ହେଉଛି ଆଉ ତମ ପକାଉଥିଲି ଆପଣଙ୍କ ଟାଙ୍କିରେ ଯେମିତି ପୁରା ଭିଡ଼ ଥିଲେ ଲୋକବାକ ଭଡ଼ ନାଇଁ କିଛି ନାଇଁ କମିଯାଉଛି ଆପଣ ବସିକି ଆଉଛନ୍ତି ତିନ୍ଟା ଚାରିଟା ଗାଡ଼ି ଆସୁଛି କ'ଣ ଲାଇନ୍ ଟ୍ରକ୍ ବି ଆସୁନି ଟ୍ରକ୍ ଗାଡ଼ିଫାଡ଼ି ଅଫିସିଆଲି ଗାଡ଼ି ବି ଆସୁନି କ'ଣ ବାହାରେ ସେମାନେ ଯାଇଁକିନା ପକେଇ ଦେଉଛନ୍ତି ଆପଣ କ'ଣ